ଆମ ଘର ରୋଷେଇ ଘରେ ବହୁତ ପ୍ରକାର ବାସନ ଅଛି ସେଗୁଡ଼ିକ ନାମ କିଛି ମାତ୍ର ମୁଁ କହୁଛି ସେଗୁଡ଼ିକ ହେଲା ଚାମଚ ଡେକ୍ଚି କଡ଼ାଇ ହାଣ୍ଡି ଗ୍ଲାସ ଛୁରୀ ବହୁ ପ୍ରକାରର ସେମିତି ପାଣିହାଣ୍ଡି ବାଲ୍ଟି ହାଣ୍ଡିରେ ଆମେ ଭାତ ରାନ୍ଧୁଛୁ ପାଣି ବାଲ୍ଟିରେ ପାଣି ସଂଗ୍ରହ କରୁଛୁ ପାଣି ବୋଟଲ୍ ମଧ୍ୟ ରଖୁଛୁ ପାଣି ପିଇବା ପାଇଁ ଆମର କି ଚାକୁରେ ଆମେ ସବ୍ଜି କାଟୁଛୁ ତାପରେ ପନିକିରେ ମଧ୍ୟ ସବ୍ଜି କାଟୁଛୁ ଚାମଚ ଦ୍ୱାରା ଆମେ ତରଳ ପଦାର୍ଥ ଯେମିତି ଚାଓମିିନ୍ ଫଉମିନ ସୁପ୍ କ୍ଷୀର ଫିର ସେ ଯ ଖାଉଛୁ ପାନି ବାଲ୍ଟିରେ ପାଣି ଆଣିଛୁ ଏବଂ ମୁଁ ଆମ ଘରେ ଥାଳିରେ ଭାତ ଖାଉଛୁ ଆହୁରି ମଧ୍ୟ ଆମ ବାସନ ଅଛି ରୁଟି ବେଲନି ଖିରି ଏ ପ୍ରକାର ବହୁତ ଜିନିଷ ଅଛି ଏବଂ ଆମର ଘରେ ସବୁ ଆଇଁଷ ପାଇଁ ଅଲଗା ବାସନ ରଖା ହେଉଛି ଏବଂ ନିରାମିଷ ପାଇଁ ଆମେ ଗୁରୁବାର ଦିନ ନିରାମିଷ ଏବଂ ଶନିବାର ଦିନ ନିରାମିଷ ଖାଉ ଆଇଁଷ ଖାଇବା ପାଇଁ ଅଲଗା ବାସନ ଅଛି ଏବଂ ନିରାମିଷ ଖାଇବା ପାଇଁ ଅଲଗା ବାସନ ଆମେ ବ୍ୟବହାର କରୁ ସେଥିପାଇଁ ଆମ ଘରେ ସବୁ ଜିନିଷ ଦୁଇ ଭାଗରେ ବିଭକ୍ତ ରଖା ହେଇଛି ଗୁରୁବାର ଦିନ ଆମେ ଯେଉଁ ବାସନ ବ୍ୟବହାର କରୁ ସେଇଟା ଅଲଗା ଆଇଁଷ ସେଇଟାରେ ଆମେ ରାନ୍ଧୁନୁ ସେଇଥିପାଇଁ ଆମର ଏବଂ ଆମେ ଠାକୁର ଘର ପାଇଁ ଆମେ ପିତଳ ସବୁ ବାସନ ଆମେ ବ୍ୟବହାର କରୁ ଠାକୁରଙ୍କ ପାଇଁ ପାଣି ଘଟ ଧୂପ ଦେବା ପାଇଁ ଅଲଗା ଅଛି ଧୂପ କାଠି ଲଗାଇବା ପାଇଁ ପ୍ରଦୀପ ଲଗାଇବା ପାଇଁ ଠାକୁରଙ୍କୁ ଭୋଗ ଲଗାଇବା ପାଇଁ ଥାଲି ଗିଲାସ୍ ସବୁ ଏଯାକ ଅଛି ତାହେଲେ ତାଙ୍କୁ ପୂଜା କରିବା ପାଇଁ ଆମେ ବ୍ୟବହାର କରୁ